ଆମ ପାଖରେ ଥିବା ନଳକୂପଟିରେ ପାଣି ଆସେ ସେହି ନଳକୂପଟି ମାରିଲେ ପାଣି ବାହାରେ କିନ୍ତୁ ଖରା ଦିନେ ସେହି ପାଣି ବହୁତ ତଳକୁ ରହିଯାଏ ସେଥିପାଇଁ ବହୁତ ସମୟ ମାରିଲା ପରେ ମଧ୍ୟ ପାଣି ବହୁତ କମ ବାହାରେ ବର୍ଷା ଦିନେ ସେଥିରେ ଗୋଳିଆ ପାଣି ବାହାରି ଥାଏ ଯାହା କୁ ଆମେ ବ୍ୟବହାର କରିବା ଉପଯୋଗୀ ନୁହେଁ ଆମ ଆଖ ପାଖରେ ଗୋଟିଏ ବଡ଼ କୂଅ ଅଛି ସେଠାରୁ ମଧ୍ୟ ଲୋକମାନେ ଯାଇ ପାଣି କାଢ଼ିକି ଆଣିକି ବ୍ୟବହାର କରିଥାନ୍ତି